ରା ରାଜସ୍ୱ ସୃଷ୍ଟି ପାଇଁ ଆମେ ଗାଈଟିଏ ରଖୁ ଗାଈଟିଏ ରଖିଲେ ଗାଈକୁ କୁଣ୍ଡା ଚୋକଡ଼ ବୋସି କୁଟା ଘାସ ସବୁ ଖାଇବାକୁ ଦଉ ଗା ଖାଇଲେ ଗାଈ କ୍ଷୀର ଦିଏ ସେ କ୍ଷୀରକୁ ଆମେ ବଜାରରେ ବିକ୍ରି କରି ଆମ ପରିବାର ମେଣ୍ଟ ଗାଈ ଗାଈ ଆମର ଗୃହପାଳିତ ପଶୁ